ଚାଷ ବ୍ୟତୀତ ଆମ ଅଞ୍ଚଳ ଲୋକ ବିଭିନ୍ନ ପ୍ରକାରର ଛୋଟ ଛୋଟ ବେପାର କରିଥାନ୍ତି କିଏ ସଉଦା ଦୋକାନ ଦେଇଛି କିଏ ପାନ ଦୋକାନ ଦେଇଛି କିଏ ଅଗରବତୀ ତିଆରି କରି ବିକୁଛି କିଏ ସିଲେଇ ମେସିନ୍ ପକେଇ ସିଲେଇ କରୁଛି ପରିବାପତ୍ର କିଏ ବିକୁଛି ଏବଂ କିଏ ମାଛ ବିକୁଛି କେଉଁମାନେ ବି ମାଂସ ବିକ୍ରି ମାଂସ ବିକୁଛନ୍ତି ଏହିଭଳି ସେମାନେ ବିଭିନ୍ନ ପ୍ରକାରର ବ୍ୟବସାୟ କରନ୍ତି